ଆମର୍ ଜିନ୍ସ କମ୍ପାନୀ ଯେନ୍ଟା ମାନେ ସ୍ପଞ୍ଜ୍ ଟାଇପ୍ର ଯେନ୍ଟାକି ଦୁହୁଲିସି ଯେନ୍ଟାକି ଆ ଯା ହେଲେ ମାନେ ଟାଇଟ୍ ନି ଲାଗି ପୁରା ସ୍ପଟ୍ ମାନେ ସ୍ପଞ୍ଜ୍ ବାଗିର୍ ଲାଗ୍ସି ଯେନ୍ଟାକି ଆମେ ଇଟାକି ମାନେ ଘିଚିକିରି ଦୁହୁଲଉଥିମା ବଲେ ବି ଭଲ୍ ଲାଗ୍ସି ଆମର୍ ଯେନ୍ ଆମର୍ ସେ ଜିନ୍ସ୍ଟା ଭଲ୍ ଲାଗ୍ସି ଯେନ୍ଟାକି ଇଂଲଣ୍ଡ୍ ଆମର୍ ଜିନ୍ସ ଯେନ୍ ଅଛେ ଇଟା ବହୁତ୍ ବଢ଼ିଆ ଲାଗ୍ସି